ଆଜିକାଲି ରାଜ୍ୟରେ ଲୋକମାନଙ୍କ ଦେହ ବହୁତ ଖରାପ ହୋଇଥାନ୍ତି ଏହିସବୁ ଅସୁବିଧା ଦେଖି ସରକାର ଏକ ଯୋଜନା ଆଣିଛନ୍ତି ଯେ ମେଡ଼ିକାଲ୍କୁ ଡ଼େଭଲପମେଣ୍ଟ୍ କରିବା ଏବଂ ମେଡ଼ିକାଲ୍କୁ ଆହୁରି ବର କରିବା ଯାହାକି ଲୋକମାନେ ବେଶୀ ଲୋକମାନେ ଜନସେବା ଥିବାରୁ ଲୋକମାନେ ବେଶୀ ଭର୍ତ୍ତି ହେଲେ ଯାହାକି ବେଡ଼୍ର ଅସୁବିଧା ନହେବ ଏବଂ ବିଭିନ୍ନ ରୋଗର ରୋଗର ଡ଼କ୍ଟରମାନେ ଉପସ୍ଥିତ ରହିବେ ଏବଂ ଠିକ୍ ଟାଇମ୍ରେ ଏମାନଙ୍କର ଦେଖା ଶିଖା ହୋଇପାରିବ ଏବଂ ସରକାର ଏତେ ସବୁ ଅସୁବିଧା ଏତେ ସବୁ ଅସୁବିଧାରୁ ଯଦି ସୁରକ୍ଷିତ ଦେଇଥାନ୍ତି ଏବଂ ଡ଼କ୍ଟର୍ ଯଦି ଅଭାବ ହେଲେ ମେଡ଼ିକାଲ୍ର ଡ଼କ୍ଟର୍ ଅଭାବ ହେଲେ ଲୋକମାନେ ବହୁତ ପୀଡ଼ିତ ହୋଇକି ମରିଥାନ୍ତି ଏବଂ ଲୋକମାନଙ୍କୁ ଅସୁବିଧା ବି ବହୁତ ହୋଇଥାନ୍ତି ସେଥିପାଇଁ ସରକାର ସବୁ ରୋଗର ସବୁ ପ୍ରକାର ରୋଗର ଡ଼କ୍ଟର୍ ରଖିଥାନ୍ତି ନର୍ସେସ୍ ରଖିଥାନ୍ତି ଏବଂ ମେଡ଼ିକାଲ୍କୁ ଆହୁରି ବଡ଼ କରିଥାନ୍ତି ଏବଂ ଅପରେସନ୍ କ୍ଷେତ୍ରଟାକୁ ଆହୁରି ଓଷାର କରିକି ଏବଂ ଅପରେସନ୍ କ୍ଷେତ୍ରରେ ସବୁ କ୍ଷେତ୍ରରେ ଗୋଟେ ଗୋଟେ ଡ଼କ୍ଟର୍ ରରଖିଥାନ୍ତି ଏବଂ ଠିକ୍ ସମୟରେ ଆମର ଅପରେସନ୍ ବି ଠିକ୍ ଠିକ୍ ଜାଗାରେ ହୋଇଥାଏ